ଯେହେତୁ ଆମେ ଓଡ଼ିଶାର ବାସିନ୍ଦା ସେ ଆମର ଦହି ପଖାଳ ହେଉଛି ମୁଖ୍ୟ ଏବଂ ଆମର ଏଇ ୟେ'ର ଶୁଖୁଆ ଚଟଣୀ ଶାଗ ଭଜା ବଡ଼ି ଏସବୁ ଆମର ଖିଆ ହୁଏ ଆଉ ଏହାକୁ ତିଆରି କରିବା ପାଇଁ ଆମର ଶୁଖୁଆକୁ ଆଣିକି ତାକୁ ମାନେ ମାଛକୁ ମାଛରୁ ପ୍ରସ୍ତୁତ କରିବାକୁ ହୁଏ ଶୁଖୁଆ ମାଛକୁ ଶୁଖେଇକି ଖରାରେ ତା'ପରେ ତାକୁ ପୋଡ଼ିକି ଚଟୁଣି ପ୍ରସ୍ତୁତ କରାହୁଏ ଆଉ ଶାଗ ତ ଏମିତି ବାଡ଼ି ବାଡ଼ିରେ ଉତ୍ପାଦନ କରାହୁଏ ତାକୁ ଆଣିକି ଧୋଇ କି କାଟିକି ତା'ପରେ ତାକୁ ଭଜା ହୁଏ ଆଉ ମାଛ ବି ନଈରୁ ଧର ନଈକୁ ଯାଉ ନଈରୁ ଧରି ଆଣିକି ତା'କୁ ପ୍ରସ୍ତୁତ କରାହୁଏ ତା'କୁ ଭଜା କରାହୁଏ ସେ ଭଜା ମାଛ ଭଜା ଆଉ ପଖାଳ ଖାଇତେ ମଧ୍ୟ ବହୁତ ଭଲ ଲାଗେ ଆମକୁ ଏମିତି ଆଉ ବ୍ୟଞ୍ଜନ କହିଲେ ଆମର କି ସେମିତି କିଛି ଇଏ ନାହିଁ କେବେ କେମିତି ଶାଗକୁ ବଡ଼ିରେ ଦେଇକି ସେଟା ଭଜା କରାହୁଏ ସେ ସେ ଶାଗ ଭଜା ମଧ୍ୟ ବହୁତ ଭଲ ଲାଗେ ଆଉ ମୁଖ୍ୟତଃ ହେଉଛି ଆମର ରନ୍ଧଣା କରିବାର ଉପାୟ ହେଉଛି ଶୁଖୁଆକୁ ଆଉ ଗୋଟେ ଉପାୟରେ କରାହୁଏ ସେଟା ହେଉଛି ସେଟା ଶୁଖୁଆକୁ ବାଟିକି ଚଟଣି କଲେ ମଧ୍ୟ ସେଟା ଖରାଦିନେ ଖାଇବା ପାଇଁ ଭଲ ଲାଗେ ଆଉ ସେମିତି ମାଛକୁ ଚଡ଼୍ଚଡ଼ା କରିକି ଖାଇଲେ ମଧ୍ୟ ଆମକୁ ବହୁତ ଭଲ ଲାଗେ ଆଉ